ଭାରତୀୟ ପରିବହନ ବ୍ୟବସ୍ତା ମଧ୍ୟମ ଧରଣର ସାଧାରଣତଃ ଲୋକମାନେ ଟ୍ରେନ ବସ୍ କାର୍ ଇତ୍ୟାଦିରେ ଯାତାୟାତ କରନ୍ତି ଭ୍ରମଣ ସମୟରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯେପରିକି ଯଦି ଯିବା ସମୟରେ ରାତି ହୋଇଯାଏ ସେମାନଙ୍କୁ ଘର ମିଳେନି ସେମାନେ ରାସ୍ତା ସାଇଟ୍ରେ ହେଉ ଗଛ ତଳେ ହେଉ ଶୋଇପଡ଼ନ୍ତି ସେଥିପାଇଁ ବିଭିନ୍ନ ପ୍ରକାର ଡକାୟତିର ସମ୍ମୁଖୀନ ହୋଇଥାନ୍ତି ନିଶା ସେବନ ଦ୍ୱାରା କେହି କାହାକୁ ମର୍ଡ଼ର ମଧ୍ୟ କରି ଦେଇଥାନ୍ତି ଏହି ସବୁର ଉନ୍ନତି ପାଇଁ ସରକାର ସଚେତନ ହେବା ଦରକାର ପ୍ରତ୍ୟେକ ସ୍ଥାନରେ କେଇନା ପାନ୍ଥଶାଳା ହେବା ଦରକାର ଲାଟିନ ବାଥରୁମ୍ର ସୁବିଧା ରହିବା ଦରକାର ଖାଇବା ସମୟ ଠିକ୍ ସମୟରେ ମିଳିବା ଦରକାର ଯେମିତିକି ସେମାନେ ଭୋକିଲା ନ ରହିଯାଆନ୍ତି